ହଁ କି ଆଚ୍ଛା ମୁଁ ଆସିଛି ରାଜସ୍ଥାନକୁ ବୁଲିବା ପାଇଁକା ମୁଁ ତ ଏଇ ରାଜସ୍ଥାନ ବିଷୟରେ କିଛି ଜାଣିନି ଆ ଏ ରାଜସ୍ଥାନରେ କ'ଣ କୋଉଠି ଭଲ ପ୍ରସିଦ୍ଧ ସ୍ଥାନ ସବୁ ଅଛି ମୋତେ ଟିକେ ବୁଲେଇଦେବେ ଆଉ ଏହାର ରାଜସ୍ଥାନରେ କ'ଣ ଖାଇବା ଜିନିଷ ଫେମସ୍ ଅଛି ପ୍ରସିଦ୍ଧ ଖାଇବା କ'ଣ ସେଠି ଭଲ ଖାଇବାଟା କ'ଣ ମିଳେ ଆ ଭଲ ଜାଗା ସବୁ କୋଉଠି ଅଛି ବୁଲିଆ ପାଇଁ ମନ୍ଦିର କି ପାର୍କ ସେଇଠି ସବୁ କ'ଣ ଅଛି ସେ ଜାଗା ସବୁ ଆଜ୍ଞା ହଉ ଆଉ ମୋତେ ଟିକେ ସେଇଟା ବୁଲେଇ ଦେଲେ ମୁଁ ତ ଫାଷ୍ଟ୍ ଟାଇମ୍ ଆସିଛି ରାଜସ୍ଥାନକୁ ଉଁ ହଁ ଆଉ ମୁଁ ତ ଏଇ ରାଜସ୍ଥାନ ବିଷୟରେ କିଛି ଜାଣିନି ଆଉ ନୂଆ ଆସିଛି ତେଣୁ ଟିକେ ଭଲ ଭଲ ଜାଗା ଯୋଉଠି ଅଛି ଦେଖେଇଦେବେ ଆଉ ହଁ ସେସବୁ ଜାଗାକୁ ମୋତେ ଟିକେ ବୁଲେଇ ନେବେ ଆଉ ଖାଇବା କୋଉଠି ଭଲ ଖାଇବା ମିଳେ ହୁଁ ହୋଟେଲ୍ ସବୁ କୋଉଠି ଭଲ ହୋଟେଲ୍ ଅଛି ରହିବା ପାଇଁ ସୁବିଧା ଅଛି ହଁ ହଁ ଦେଖିଲେ ଭଲ ସୁବିଧା ହେବ ଟିକେ ମୁଁ ଦେଖିଲେ ଆଉ ଅନ୍ୟମାନଙ୍କୁ ଆସିକି ଏଠି କହିବି ଯିବେ ସେମାନେ ବି ବୁଲିବା ପାଇଁକା ମୁଁ ଆସିଛି ଓଡ଼ିଶାରୁ ମୁଁ ଓଡ଼ିଶାରୁ ଆସିଛି ଗଲେ ମୁଁ ଓଡ଼ିଶାର ଲୋକମାନଙ୍କୁ ସବୁ କହିବି ଆଉ କହିଲା ପରେ ସେମାନେ ଆସିବେ ଟିକେ ଶୁଣିଲାବେଳେ ମୁଁ ଯଦି ଦେଖିକି ଯାଇଥିବି ଭଲ ଭଲ ଜାଗା ସବୁ ସେମାନଙ୍କୁ ଜଣେଇବି ସେମାନେ ବି ଆସିବେ ଦେଖିବା ପାଇଁକା ହଁ ଆମର ସେମିତି ଓଡ଼ିଶାରେ ସବୁ ଅଛି ପ୍ରସିଦ୍ଧ ସ୍ଥାନ ସବୁ ସେମତି ମୁଁ ବି ଯଦି ଆସିକି ଓଡ଼ିଶାରେ କହିବି ଲୋକମାନେ ଖୁସି ହେଇକି ବୁଲିବାପାଇଁ ଯିବା ପାଇଁକା ପସନ୍ଦ କରିବେ ହଁ ଖାଇବା ସବୁ କେମିତି କ'ଣ ସେଠି ଭଲ ଜିନିଷ କ'ଣ ମିଳେ ଆଉ ସେ ଜିନିଷ ସବୁ ଟିକେ ଖାଇଥିଲେ ଭଲ ଲାଗିବ ରେଟ୍ ସବୁ କେମିତି ସେଠିକାର ଅଛି କେମିତି କ'ଣ ମିଳେ ଜିନିଷ ସବୁ ଶସ୍ତା କି ଟିକେ ରେଟ୍ ଅଛି ସେ ମାର୍କେଟ୍ ବି ଟିକେ ଯିବା ବୁଲେଇବେ ହୁଁ ହଁ ସେଠିକାର ହଁ ସେଠିକାର ବଜାର ସବୁ ବୁଲିକି ଜିନିଷପତ୍ର ହଁ ହଁ ସେସବୁ ଜାଣିଲେ ଟିକେ କିଣାକିଣି କରିବା କିଛି ଓଡ଼ିଶାକୁ ନେବା ଦେଖେଇବା ସେଠିକାର ଲୋକମାନେ ଦେଖିବେ ଖୁସି ହେବେ ବାହାର ଜାଗାକୁ ଆସିଛି ମାନେ ସେଠି ଜିନିଷ ନେଇକି ଦେଲେ ସେମାନେ ବି ଟିକେ ଖୁସି ହେବେ କୋଉଠି ଶସ୍ତା ଜିନିଷ ମିଳିବ ସେଇ ଜାଗାକୁ ଟିକେ ନେବେ ସେଇ ବଜାରକୁ ଗଲେ କିଣାକିଣି ଟିକେ କରିଲେ ଭଲ ଲାଗିବ ହଉ ଆଜ୍ଞା ମୁଁ ତାହେଲେ ରହୁଛି